ଆଜିକାଲିର ଯୁବପିଢ଼ି କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେଉନାହାନ୍ତି ଯେଉଁଟାକି ଭବିଷ୍ୟତରେ ଆମମାନଙ୍କପାଇଁ ଖାଦ୍ୟ ଯୋଗାଣ ରେ ଅସୁବିଧା ଦେଖାଦେବ ତେଣୁ ସବୁ ବର୍ଗର ଯୁବପିଢ଼ିମାନେ ବା ଭବିଷ୍ୟତର ଯୁବପିଢ଼ିମାନେ କଳକାରଖାନାମାନଙ୍କରେ ଯେଉଁ କାମ ସବୁ କରିବାକୁ ଆଗେଇ ଆସୁଛନ୍ତି ସେସବୁକୁ ଛାଡ଼ି କୃଷି ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଉନ୍ନତଧରଣର ଉନ୍ନତ କୌଶଳଧାରା ପ୍ରାକୃତିକ ଉପାୟରେ ଅଧିକରୁ ଅଧିକ କୃଷିକାର୍ଯ୍ୟ କରିବା ଦ୍ୱାରା ଆମେ ଆମମାନଙ୍କ ପାଇଁ ଖାଦ୍ୟର ଅଭାବଟାକୁ ଦୂରେଇ ପାରିବା ବଳକା ସାମଗ୍ରୀକୁ ମଧ୍ୟ ବାହାର ଦେଶ ହେଉ କିମ୍ବା ରାଜ୍ୟ ହେଉ କିମ୍ବା ସହର ହେଉ ସେ ବିକ୍ରି କରିକି ଆମର ଆର୍ଥିକ ଗୁଜୁରାଣ ମଧ୍ୟ ଆମେମାନେ ମେଣ୍ଟାଇ ପାରିବା ତ ଭବିଷ୍ୟତର ଯୁବପିଢ଼ିମାନେ କୃଷିକାର୍ଯ୍ୟକୁ ଆପଣାଇ ନେବା ଦରକାର